ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବହୁତ ଭଲ ରହିଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା କରାଯାଇଛି ଆମ୍ବୁଲାନ୍ସ ଗାଡ଼ି ହେଉ ଆମର ଜନନୀ ସୁରକ୍ଷା ହେଉ ଗାଁମାନଙ୍କର ଆଶା ଦିଦିମାନଙ୍କୁ ଯେଉଁ ନିୟୋଜିତ କରାଯାଇଛି ତା' ସେ ତା' ବି ହେଉ ଆଉ ସରକାର ଡାକ୍ତରଖାନାରେ ମାଗଣାରେ ଔଷଧ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଯେଉଁଟା ଯୋଜନା ଆଉ ଆମର ବିଭିନ୍ନ ପ୍ରକାର ସୁବିଧା ରହିଛି ଯେଉଁଟାକି ଆମେ ସରକାରୀ ବେସରକାରୀ ଡାକ୍ତରଖାନାରେ ଦେଖେଇ ନିଜର ସୁସ୍ଥତା ଅନୁଭବ କରିପାରୁଛୁ